ବାଇକରେ ପ୍ରାୟତଃ ମୁଁ ବୁଲିବାକୁ ବହୁତ ପସନ୍ଦ କରେ ବସ୍ରେ ମୁଁ ପ୍ରାୟତଃ ପସନ୍ଦ କରିନାହିଁ କାହିଁକିନା ବାଇକ୍ରେ ଗଲେ ନିଜସ୍ୱ ଯେଉଁ ଯେଉଁଠି ହେଲେ ଆମେ ଓହ୍ଲାଇପାରୁ ବା ଆମେ ଯେକୌଣସି ଜାଗାରେ ରହି ପାଣି ପିଇପାରିବୁ କିନ୍ତୁ ନିଜ ସ୍ୱାଧୀନ ଭାବରେ ଆମେ ଯାଇପାରୁ ବସରେ ଗଲେ କ'ଣ ଆମେ ବସ୍କୁ ଯଗିବାକୁ ପଡ଼େ ବସ୍ ଠିକ୍ ଟାଇମରେ ଆସେନି ଏବଂ ଗୋଟିଏ ଜାଗାରୁ ଗୋଟିଏ ଜାଗା ଆମେ ଯେଉଁ ତୁରନ୍ତ ପହଞ୍ଚିପାରେନି ତେଣୁ ମୋର ଗୋଟିଏ ସାଙ୍ଗ ରମେଶ ଅଛି ତାର ମୋର ସଦାବେଳେ ବାଇକ୍ରେ ହିଁ ଯୁଆଡ଼େ ବି ଯାଉ ଆଉ ବାଇକ୍ରେ ବୁଲିବା ପାଇଁ ମୁଁ ବହୁତ ପସନ୍ଦ କରେ ଯେକୌଣସି ଜାଗାକୁ ବା ଯାଏ ମୁଁ ମୁଁ ଯେଉଁ ଜାଗାରେ ରୁହେ ଏବଂ ପ୍ରାୟତଃ ମୁଁ ଦୁଇଶହ ତିନିଶହ କିଲୋମିଟର ଚାରିଶହ କିଲୋମିଟର ଯାଇ ବାଇକ୍ରେ ହିଁ ବୋଲି ପସନ୍ଦ କରେ